ଓଡ଼ିଶା ସରକାର ପ୍ରମୁଖ ସରକାରୀ ଗୁଡ଼ିକ ହେଲା ଶିକ୍ଷା ଶିକ୍ଷା ନହେଲେ କିଛି ଚାକିରି ମଳିବା କଷ୍ଟ ହେଇଯିବ ତା ସହିତ କଥା ହେଲେ କଥାବାକୁ ଅସୁବିଧା ହବ କେଉଁ ସରକାରୀ କାମ କରିବାକୁ ଗଲେ ସେଇଠି ଜିନିଷ ଅସୁବିଧା ହବ ଆଉ ସ୍ଵାସ୍ଥ୍ୟ ହେଲା ଆମର ଯେମିତି ଅଛି ମାଲାଗିରି ଡିଷ୍ଟ୍ରିକ୍ରେ ବଡ଼ ମେଡ଼ିକାଲ୍ ସେଇଥିରେ କା ଜ୍ଵର ହେଲେ ରୋଗ ହେଲେ ସେଇଥି ଯାଇକି ଆମେ ଚେକଅପ୍ କରୁ ସେଇଥିରୁ ଆମକୁ ଫିରି ଫିରି ମେଡ଼ିସିନ୍ ଫିରି ଚିକିତ୍ସା ସବୁ ମିଲି ଥାଏ ମୋର ଯେମିତି ମୋର ଘର ବସବାସ କରୁଥାଏ ସବୁମାନେ ସହଜ ମଳିଥାଏ ମଳିଥାଏ ମିଳିଅଛି ଘରବୁ ଗୁଡ଼ିକ ସବୁ କୃଷି ଭାଇମାନଙ୍କୁ ତ ସହର ହେଲା ଆମର ସହର ପରିଚ୍ଛନ୍ନ ପରିଚୟ ରହିଲେ ସେମାନେ ଆଉ ଡେଭେଲପ୍ ହେବ ମହିଳା ଡେଭେଲପ୍ ହେଇପାରିବେ କଷ୍ଟ ହେଇଯିବ ସେ ଯୋଗୁଁ ଆମେ ସବୁବେଲେ ପରିଚ୍ଛନ୍ନତା ରହିବା